ଆମେ ଯେଉଁ ପଶୁ ପାଳନ କରୁଛୁ ସେଥିରେ ଆମର ଅଧିକରୁ ଅଧିକ ଯେପରି ଆମେ ଲାଭବାନ ହବୁ ସେଥିପ୍ରତି ଆଉ କିଛି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଅଛି ଆଉ ଯଦି ଆମେ ଲାଭ ନ କରିବୁ ତାହେଲେ ଆମେ ଆମେ ସ୍ଥାୟୀ ଭାବରେ ଏବଂ ପଶୁ ପାଳନ କରିପାରିବୁ ନାହିଁ ଆଉ ଏଥିପାଇଁ ଆମର ସ୍ଥାନୀୟ ସ୍ତରରେ ଏବେ ଏଇଠି ଆମ ଅଞ୍ଚଳରେ ଏଥିପାଇଁ ଏକ ବଜାର ଖୋଲିବାର ଆବଶ୍ୟକତା ଅଛି ଆଉ ଏହାକୁ ସରକାରୀ ଏହି ପ୍ରତି ପ୍ରୋତ୍ସାହନ ଆଉ ଅଧିକରୁ ଅଧିକ ପ୍ରୋତ୍ସାହନ ଦବାର ଆବଶ୍ୟକତା ଅଛି ଆମର ସରକାରୀ ସ୍ତରରେ ଯେତିକ ପ୍ରୋତ୍ସାହନ ମିଳୁଛି ଆ ତାଠାରୁ ବି ଆହୁରି କିଛି ଆମର ଅଧିକ ଆବଶ୍ୟକତା ଅଛି ତେଣୁ ସରକାରଙ୍କୁ ବହୁତ ଯୋଜନା କରୁଛନ୍ତି କିନ୍ତୁ ସେ ସବୁ ଆମ ପାଖରେ ଠିକ୍ ଭାବରେ ପହଞ୍ଚିପାରୁ ନାହିଁ ତେଣୁ ସରକାରର ଏହା ବି ଦେଖିବାର ଆବଶ୍ୟକତା ଅଛି କି ଏହା ଆମ ଯେଉଁ ଲୋକ ପାଖରେ କରୁଛୁ ଯେଉଁ ପଶୁ ପାଳନ କରୁଛନ୍ତି ସେମାନଙ୍କ ପାଖରେ ଠିକ୍ ଭାବରେ ପହଞ୍ଚି ପାରୁଛି କି ନାହିଁ ଏହାର ବି ତଦାରଖ କରିବାର ଆବଶ୍ୟକତା ଅଛି ଏବଂ ଏହାକୁ ଯେପରି ଦୂର ଦୃଷ୍ଟି ଭାବରେ ସେମାନେ ଆମେ ମାନେ କିପରି ଭାବରେ ଅଧିକରୁ ଅଧିକ ଲାଭବାନ ହେଇକି ଆକୁ ସ୍ଥାୟୀ ଭାବରେ ନିଜର ବୃତ୍ତି ଭାବରେ ଗ୍ରହଣ କରିପାରିବୁ ସେଥିପାଇଁ ଆମକୁ ସହାୟତା ଏବଂ ଲୋନ୍ର ଆବଶ୍ୟକତା ଅଛି ସେଥିପାଇଁ ସରକାର ଧ୍ୟାନ ଦେବା ଆବଶ୍ୟକ